ମୋତେ ତ ବହୁତଟିଏ ପ୍ରିୟ ଅଛେ ଚଳଚ୍ଚିତ୍ର ମାନେ ସେ ଭିତରୁ ମୋତେ ମାତୃଶକ୍ତି ଚଳଚ୍ଚିତ୍ରଟା ବେଶୀ ଭଲ୍ ଲାଗ୍ସି କାରଣ ସେ ବିଷୟରେ ସେ ସେ ଚଳଚ୍ଚିତ୍ରରେ ମା'ମାନଙ୍କର ବିଷୟରେ କୁହାଯାଇଛି ରିଏଲ୍ରେ ତ ମା'ମାନେ ଆମକୁ ବହୁତ ଭଲ୍ ପାଇସନ୍ ଆମକୁ ବହୁତ ସାହାଯ୍ୟ ବି କର୍ସନ୍ ସବୁ କାର୍ଯ୍ୟରେ ଆଉ ମା'ମାନେ ଆମକୁ ବେଶୀ ଭଲ୍ ବି ପାଇସନ୍ ସେହି ଚଳଚ୍ଚିତ୍ରରେ ସେ ଚଳଚ୍ଚିତ୍ରରେ ତାର ମା' ମରିଯାଇଛି କିନ୍ତୁ ମରିଗଲା ପରେ ବି ସେ ତା ଛୁଆର ରକ୍ଷା କରିବା ପାଇଁ ତାର ଆତ୍ମା ଆସିଛି ତା' ଛୁଆକୁ ଶତ୍ରୁମାନେ ନେବା ପାଇଁ ଚେଷ୍ଟା କରୁଥିଲେ ଏବଂ ତା' ଛୁଆକୁ ମାରିବା ପାଇଁ ଚେଷ୍ଟା କରୁଥିଲେ ସେ ସେତିକିବେଳେ ତାର ମାଆର ଆତ୍ମା ଆସିକି ସେ ଛୁଆକେ ବଞ୍ଚେଇଛି ମାଆର ସ୍ନେହ ମମତା କେତେ ଅଛେ ଏଇ ଚଳଚ୍ଚିତ୍ରରୁ ଜଣା ପଡ଼୍ସି ସେଥିଲାଗି ମୋତେ ଏଇ ଚଳଚ୍ଚିତ୍ର କେ ବେଶୀ ଭଲ୍ ଲାଗ୍ସି